ଖୋର୍ଦ୍ଧା ଜିଲ୍ଲାରେ ଆମର ବହୁତ ଗୁଡ଼ିଏ ଐତିହାସିକ ସ୍ଥାନ ଅଛି ସେ ଗୁଡ଼ିକ ମଧ୍ୟରୁ ଆମର ବରୁଣେଇ ହେଉଛି ଏକ ଐତିହାସିକ ସ୍ଥାନ ସେଥିରେ ଆମେ ମା' ବରୁଣେଇଙ୍କୁ ପୂଜା କରୁ କିନ୍ତୁ ଆମ ଜୟୀରାଜଗୁରୁ ବକ୍ସିଜଗବନ୍ଧୁ ସେମାନେ ବି ତା'ଙ୍କର ମା' କରୁଣେଇ ଥିଲେ ଗୃହ ଦେବତା ଦେବୀ ଓ ସେମାନେ ଆମ ଖୋର୍ଦ୍ଧା ଜିଲ୍ଲାକୁ ବହୁ ଚେଷ୍ଟାରେ ସ୍ୱାଧୀନ କରିଥିଲେ ଲାଷ୍ଟକୁ ଇଂରେଜମାନେ ତାଙ୍କୁ ହତ୍ୟା କରିଦେଇଥିଲେ ତା'ପରେ ଭୁବନେଶ୍ୱରରେ ଆମର ସଂଗ୍ରହାଳୟ ଅଛି ଯାହାକି ସେଠି ବହୁତ ଗୁଡ଼ିଏ ପୁରୁଣା ଲିଖନି ବା ତାଙ୍କର ମୁନ ବିଭିନ୍ନ ପ୍ରକାର ଲେଖା ସେଠି ଲିପିବଦ୍ଧ ହୋଇ ରହିଛି ଏବଂ ଯେଉଁମାନେ ଶାସନ କରୁଥିଲେ ତାଙ୍କର ହେଉଛି ପୋଷାକ ଖଣ୍ଡା ବିଭିନ୍ନ ପ୍ରକାର ସାମଗ୍ରୀ ଲିପିବଦ୍ଧ ହୋଇଛି ସେମାନେ କେମିତି ଲୋକମାନଙ୍କଠୁ କର ଆଦାୟ କରୁଥିଲେ ଏ ବହୁତ ଗୁଡ଼ିଏ ଏହି ସଂଗ୍ରହାଳୟରେ ଲିପିବଦ୍ଧ ହୋଇ ରହିଛି ଓ ପ୍ରାକୃତିକ ବୈଶିଷ୍ଟ ଯେମିତି ଆମର ନନ୍ଦନକାନନ ଓ ଚନ୍ଦକା ଜଙ୍ଗଲ ଏଠି ବହୁତ ଗୁଡ଼ିଏ ବାଘ ଭାଲୁ ବିଭିନ୍ନ ପ୍ରକାର ବନ୍ୟ ପ୍ରାଣୀ ସବୁ ଏଠି ଅଛନ୍ତି ଓ ବହୁତ ଗୁଡ଼ିଏ ମନ୍ଦିର ଯେମିତି ଲିଙ୍ଗରାଜ ମନ୍ଦିର ରାଜାରାଣୀ ମନ୍ଦିର ବୈଦେଶ୍ଵର ମନ୍ଦିର ଆଉ ବରୁଣେଇ ମନ୍ଦିର ଏମିତି ଯିଏକି ପୁରୀ ମନ୍ଦିର ପୁରୀ ଜିଲ୍ଲା ଠାରୁ ମନ୍ଦିରମାଳିନୀ ଭୁବନେଶ୍ୱରକୁ ମନ୍ଦିରମାଳିନୀ ଜିଲ୍ଲା କୁହାଯାଏ ସେଥିପାଇଁ ପୁରୀ ଜିଲ୍ଲାଠୁ ଯେହେତୁ ଭୁବନେଶ୍ଵରରେ ଅଧିକ ମନ୍ଦିର ଗୁଡ଼ିଏ ଅଛି ସେଥିପାଇଁ ତାକୁ ମନ୍ଦିରମାଳିନୀ କୁହାଯାଏ ଓ ଖଣ୍ଡଗିରି ଗୁମ୍ଫା ରତ୍ନଗିରି ଗୁମ୍ଫା ଏ'ଠି ସବୁ ବୌଦ୍ଧ ମାନଙ୍କର ଲିଖିତ ଆକାରରେ ରହିଅଛି ଓ ତାଙ୍କର ପ୍ରତିମୁର୍ତି ବି ରହିଅଛି